ହଁ ସାର ହଁ କୁହନ୍ତୁ ଆପଣ ଦୋକାନୀ ଆଛା କ'ଣ ଆପଣଙ୍କର ଏମିତି ମାନେ କ'ଣ ସବୁ ଆଡ଼୍ କରିଛନ୍ତି ଆଗ ଥରକତ ଭଲ ଜିନିଷ ଆପଣଙ୍କର ଦୋକାନରେ କରିଥିଲେ ଆପଣ ଦାମ ବାବୁ କହୁଛନ୍ତି ତ ଦୋକାନୀ ଆଚ୍ଛା ଆଚ୍ଛା ଆଚ୍ଛା ମୁଁ ଜାଣିପାରୁନି ତ ଅ ଆଚ୍ଛା ଆପଣଙ୍କର ଆପଣଙ୍କର ତ ଆଗ ଥରକ ଭଲ ଜିନିଷ ଦୋକାନରେ କରିଥିଲେ ଆଉ ଏବେ କ'ଣ ସବୁ ଆଇଟମ ବଢ଼େଇଛନ୍ତି ଦାମ ଭାଇ ହୁଁ ହୁଁ

ଆଚ୍ଛା ଏ ଯେଉଁ ଆପଣଙ୍କର ଯେଉଁ ସେ ହାଇସ୍କୁଲ ପାଖରେ ସେ ଦୋକାନଟା ଥିଲା ସେଠି ନା ଆପଣ ଆଗକୁ ନେଇଯାଇଛନ୍ତି ଆଚ୍ଛା ଆଚ୍ଛା ସେ ପୁରୁଣା ଦୋକାନ ନାଇଁଁକି ଆରେ ଆରେ ଆମେ ତ ବାହା କ'ଣ କରିବା ଭାଇ ବର୍ଷ ବର୍ଷ ଧରି ବାହାରେ ରହିକି କାମ କଲେ ଆଉ କ'ଣ କରିବା ଆଉ ଆଜି ତ ଆସିଛୁ ହଉ ଠିକ ଅଛି ଆପଣଙ୍କର ଆଇଟମ କ'ଣ ରଖୁଛନ୍ତି ଜଳଖିଆ ଆଇଟମ କ'ଣ ରଖୁଛନ୍ତି କହିଲେ

ହଁ ହଁ ହଁ ହଁ ହଁ ଆଚ୍ଛା ବଢ଼ିଆ ବଢ଼ିଆ ଆଗ ଆଗେ ଖାଲି ଆଗେ ଖାଲି ଗୁଗୁନି ଆଉ ଇଟିଲି କରୁଥିଲେ ନାଇଁ କି ଆଁ ବରା କରୁଥିଲେ ଏବେ ପୁରା ବଢ଼ିଆ ଆଇଟମ କରୁଚନ୍ତି ସିଙ୍ଗଡ଼ା ଫିଙ୍ଗଡ଼ା କରୁଥିବେ ଜିଲାପି କରୁଥିବେ ନେଇକି ଆଚ୍ଛା ସନ୍ଧ୍ୟା ବେଳେ କ'ଣ କରୁଚନ୍ତି ସନ୍ଧ୍ୟା ବେଳେ କ'ଣ କରୁଚନ୍ତି

ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତା ହେଲେ ଆଇଟମ ସବୁ ବଦଳି ଯାଇଛି ନାଇଁକି ଆଇଟମ ବଦଳିଛି ମାନେ ସବୁ ବଦଳିଗଲା ଆଉ ହଉ ଠିକ ଅଛି ଆମର ସାଙ୍ଗମାନେ ଦୁଇ ତିନି ଜଣ ଆସିଛନ୍ତି ତ ଆଉ ଆମେ ଯାଉଛୁ ଆଉ ତୁମେ ଥିବ ଭାଇ ଦୋକାନରେ ଥିବ ନାଁଁ ନାଁଇ ଦୋକାନରେ ଥିବ ତ ହଉ ହଉ ଠିକ ଅଛି ହଉ ହଉ ଆମେ ଯାଇ ପହଞ୍ଚୁଚୁ ଆମର ପୁରୁଣା ଦୋକାନ ତ ହଉ ପୁରୁଣା ଦୋକାନରେ ନ ଇଏ କଲେ ଆଉ କ'ଣ କେମିତି କରାଯିବ ହଉ ଠିକ ଅଛି ଦାମ ଭାଇ ମୁଁ ରହୁଛି ମୁଁ ଯଦି ହେବ ସେ ସନ୍ଧ୍ୟା ସମୟରେ ଯାଇକି ଦୋକାନରେ ପହଞ୍ଚିବି ଆଉ ଆଚ୍ଛା ଆଚ୍ଛା ହଉ